ଅଞ୍ଚଳରେ ବହୁତ ଗୁଡ଼ିଏ ପାରମ୍ପରିକ ସବୁ ଖାଦ୍ୟ ଅଛି ଖାଦ୍ୟ ମଧ୍ୟରେ ହେଲା ହେଲା ଆମର ଗୋଟିଏ ରଜ ପର୍ବ ସେଥିରେ ହେଲା ପୋଡ଼ ପିଠା ହେଲା ଫେମସ ସେଥିରେ ଆଉ ଗୋଟିଏ ହେଲା କୁମାର ଯେଉଁ ଆମର ଯେଉଁ ରାକ୍ଷୀ ବନ୍ଧନ ସେଥିରେ ଆମର ହେଉଛି ଏଣ୍ଡୁରି ପିଠା ହୁଏ ଏବଂ ଆମର ଆହୁରି ଗୋଟିଏ ପର୍ବ ହେଉଛି ଯେଉଁ ଚିତ୍ତଉ ଅମାବାସ୍ୟା ଚିତା ଚିତ୍ତଉ ଚିତା ଲାଗି ହୁଏ ଚିତ୍ତଉ ପିଠା ହୋଇକି ଆଉ ହେଲା ଆମର ବିଭିନ୍ନ ପ୍ରକାର ଓଷା ବା ପୂର୍ଣିମାରେ ବିଭିନ୍ନ ପ୍ରକାର ସବୁ ପିଠା ପଣା ହୋଇକି ସବୁ ହୁଏ